ମୋତେ ଫୋଟୋ ଉଠେଇବା ପାଇଁ ବହୁତ ଭଲଲାଗେ ସେଥିପାଇଁ ମୁଁ ଫୋଟୋଗ୍ରାଫର୍ ଭଲ ଭଲ ଫୋଟୋଗ୍ରାଫର୍ ଙ୍କ ସହିତ ଜଡ଼ିତ ରୁହେ ଆଉ ଯୋଉମାନେ ଭଲ ଫୋଟୋଗ୍ରାଫ୍ ଉଠାନ୍ତି ଏ ସେମାନଙ୍କ ପାଖରୁ ସେ କୋଉ କୌଶଳରେ ଫୋଟୋଟା ଉଠଉଛନ୍ତି ସେଇଟାକୁ ମୁଁ ଶିଖେ ଆଉ ପ୍ରାୟତଃ ମୋତେ ଏଇ ଏଇ ଯୋଉ ଫୋଟୋ ଉଠେଇବାରେ ପ୍ରେରଣା ଦେଇଥାଏ କାହିଁକିନା ମୁଁ ଗୋଟେ ଭବିଷ୍ୟତରେ ଗୋଟେ ଭଲ ଫୋଟୋ ଗ୍ରାଫର୍ ଗୋଟେ ହେବି ଯାହାଦ୍ୱାରା ମାନେ ଯୋଉ କୌଣସି ଫୋଟୋଟା ନେବ ମାନେ ଆମେ ନେବା ସେଟାକୁ ଯେମିତି ଗୋଟେ ଲୋକ ଦେଖିଲେ ଜାଣିବ ଯେ ହଁ ୟା ଭିତରେ ଗୋଟେ କିଛି ମହତ୍ଵ ଜିନିଷ ଅଛି ଏ ଜିନିଷଟାକୁ ମାନେ ଜଣେ ବୁଝିପାରୁ ନଥିବ କିନ୍ତୁ ସେ ଚିତ୍ର ଦେଖିଲେ ଦେଖିଲେ ସେ ବୁଝିପାରିବ ଯେ ହଁ ଏଇ ଚିତ୍ରଟା ବହୁତ ଭଲ ହେଇଛି ୟା ଭିତରେ କିଛି ଗୋଟେ ଲୋକ ଶିକ୍ଷଣୀୟ ଜିନିଷ ଅଛି ଏଇ ଚିତ୍ରଟା ହୁଏ ସେମିତିକା ଚିତ୍ର ମୋତେ ଫୋଟୋ ଉଠେଇବା ପାଇଁ ମୋତେ ଭଲଲାଗେ ଆଉ ମୁଁ ସବୁବେଳେ ଚେଷ୍ଟାକରେ ୟୁନିକ୍ ଫୋଟୋ ଉଠେଇବା ପାଇଁ ଯେଉଁଥିରେ କି ଫୋଟୋର ମୁଁ ଫୋଟୋ ଓ ସମସ୍ତଙ୍କୁ ଦେଖିଲେ ଭଲ ପାଇବ ଆଉ ମୋର ବି ପ୍ରେରଣା ମାନେ ମୁଁ ଯେମିତିକି ଏମିତି ଗୋଟେ ଫୋଟୋଗ୍ରାଫର୍ ହେବି ଯେମିତିକି ଗିନିଜ୍ ବୁକ୍ ର ରେକର୍ଡ଼୍ ହେବ ଆଉ ସେଇ ଇଏ ରେ ମୁଁ କାମ କରୁଛି